ସୁଯୋଗ ମିଳିଲେ ଆମ ଅନ୍ୟ ଦେଶ ଗୁଡ଼ିକୁ ଭାରତର ଆମେ ସବୁପ୍ରକାର କୈଳାସ କଳା ଶୈଳୀ ଦେଖାଇବାକୁ ଚାହିଁବୁ ଆମ ଭାରତ ହେଉଛି ଆମ ଦେଶ ଭାରତ ଯିଏ ଆମ ମାଆର ଦେଶ ମାତୃଭାଷାର ଦେଶ ଆମ ଦେଶ ଭାରତ ଇଏ ହେଉଛି ଗୋଟେ କଳା ଶୈଳୀର ଦେଶ ଅନ୍ୟ ଦେଶ ତୁଳନାରେ ଆମ ଭାରତ କଳା ଶୈଳୀରେ ପ୍ରଥମରେ ଅଛି ଯାହାକି ଖଦଡ଼ ଲୁଗା ବୁଣିବାରେ ହଉ କିମ୍ବା ପିପିଲର ଚାନ୍ଦୁଆ ବୁଣିବାରେ ହଉ ଏହା ଆଚାର ପାମ୍ପଡ଼ ବରହମପୁରର ହଉ ସବୁ ଜିନିଷରେ ଆମର ଭାରତ ପ୍ରଥମରେ ଅଛି ଆମେ ବାହାର ଦେଶକୁ ଆମର ଆଚାର ପାମ୍ପଡ଼ ପଠାଇଥାଉ ପିପିଲିର ଚାନ୍ଦୁଆ ପଠାଇଥାଉ ପିତଳ ମାଛ ପାଇଁ ଆମ ଦେଶ ବହୁତ ପ୍ରସିଦ୍ଧ ଆଉ ଆମର ଦଣ୍ଡଜାତ ହୁଏ ସିଏ ହେଉଛି ଆମର କଳା ଶୈଳୀରେ ପ୍ରଥମ କେତେ ଝଡ଼ ଝଞ୍ଜା ସହି ସେମାନେ ଗୋଟ ମା'ଙ୍କୁ ମନାସି ସେମାନେ ବାହାରକୁ ଯାଇଥାନ୍ତି ଚାଲି ଚାଲି ପାଦରେ ନା ଚପଲ ଥାଏ ନା କ'ଣ ଥାଏ କିଛି ନଥାଏ କଳା ଶୈଳୀରେ ଆମର ଦେଶ ଭାରତ ହେଉଛିି ପ୍ରଥମ ସ୍ଥାନ ଅଧିକାର କରିଛି ତା କଳା ବିଷୟରେ ନ କହିଲେ ସବୁଠୁ ଭଲ ଯୁଆଡ଼ୁ କାଢ଼ିବେ ସିଆଡ଼ୁ ସେ କଳାର ଦେଶ ହୋଇକିନା ବାହାରିବ ସେଥିପାଇଁ କଳା ଓ ଶୈଳୀରେ ଶୈଳୀ ଦେଖାଇବାକୁ ଆମ ଭାରତ କେଉଁଟାରେ ବି ପଛଘୁଞ୍ଚା ଦେବ ନାହିଁ ଆମ ଭାରତର ବାହାର ରାଜ୍ୟକୁ ସବୁ କଳା ଶୈଳୀ ଦେଖାଇବାକୁ ଚାହିଁବୁ